ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତିର ବହୁତ ବୃଦ୍ଧି ପାଇଛି ଏବଂ ବିକଶିତ ହେଇଛି ଯାହାଫଳରେ କି ପ୍ରତ୍ୟେକ ରାଜ୍ୟରେ କିମ୍ବା ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଏବେ ଶିଳ୍ପର ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ହେଇ ଚାଲିଛି ଏବଂ ସବୁ କନ୍ଷ୍ଟ୍ରକ୍ସନ୍ ଉପରେ ମଧ୍ୟ ରହିଛି ଏବଂ ଏବେକା ଯେଉଁ ଯୁଗରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ଆର୍ଥିକ କ୍ଷେତ୍ରକୁ ବହୁତ ସାହାଯ୍ୟ କରିଛି କାରଣ ପ୍ରତ୍ୟେକ ହାତରେ ଏବେ ଇଣ୍ଟରନେଟ୍ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ୟୁ ପି ଆଇ ସିଷ୍ଟମ୍ ଫୋନ୍ ପେ ଗୁଗୁଲ୍ ପେ ସମସ୍ତଙ୍କ ଇଏର ଉପଲବ୍ଧ ରହିଛି ଯାହାଫଳରେ କି ଆର୍ଥିକର ଆର୍ଥିକ ଇଏର ନେଣ ଦେଣ କୌଣସିର ଅସୁବିଧା ହଉନାହିଁ